ହଁ କନ୍ଧମାଳ ଜିଲ୍ଲାରେ ଏମିତି କିଛି ସ୍କୁଲ କଲେଜ ତ ବହୁତ ଗୁଡ଼ାଏ ଅଛି ସେଥିମଧ୍ୟରୁ କିଛି କିଛି ସ୍ଥାନ ରେ ଏମିତି କିଛି ସ୍କୁଲ ଅଛି ଯେଉଁଥିରେ କି ଏନଜିଓ ସୁବିଧା ରହିଛି ଯେଉଁଥିରେ କି ଆଦିବାସୀ ହରିଜନ ଛୁଆମାନଙ୍କୁ ମାଗଣାରେ ପାଠ ପଢ଼ାଯାଇପାରୁଛି ଏବଂ ସେମାନଙ୍କ ପାଇଁ ହଷ୍ଟେଲ ସୁବିଧା ମଧ୍ୟ ରହିଛି ଯେଉଁଥିରେକି ଖାଇବା ରହିବା ଫ୍ରି ତା ବାଦେ ସ୍କୁଲ ରେ ସେମାନଙ୍କୁ ଡ୍ରେସ ଚପଲ ବହି ଏବଂ କମ୍ପୁଟର ମଧ୍ୟ ଶିଖିବା ପାଇଁ ଫ୍ରିରେ ମିଳିପାରୁଛି ଯେଉଁଥିରେକି ସେମାନେ ଘରେ ମାନେ ବାହାର ଦୁନିଆ ଅନ୍ୟ ସ୍କୁଲରେ ସେ ତ କରିପାରନ୍ତି ନାହିଁ ଏନଜିଓ ଏନଜିଓ ସଂସ୍ଥାରେ ସେମାନେ ପଢ଼ିକି ମାନେ ବହୁତ ଆଗକୁ ବି ଯାଇପାରନ୍ତି ଏବଂ ପାଠ ପଢ଼ିସାରିକି ସେମାନେ ବହୁତ ତାଙ୍କର ସାମଗ୍ରିକ ବିକାଶ ମଧ୍ୟ ଅଭିବୃଦ୍ଧି କରିକି ବଡ଼ ମଣିଷ ମଧ୍ୟ ହୁଅନ୍ତି